ଘରେ ବଗିଚା ରକ୍ଷଣାବେକ୍ଷଣା କର୍ବା ବହୁତ୍ ଶସ୍ତା କାରଣ ଆମେ ଯେତେବେଳେ ଫ୍ରି ହେସୁଁ ସେତେବେଳେ ବଗିଚା ଆଡ଼େ ଯାଇକରି ଟିକେ କାମଧାମ୍ କରିଦେସୁଁ ତାର୍ ଛଡ଼ା ଘରୁ ବାହାରୁଥିବା ଅଦର୍କାରି ପଦାର୍ଥ ଯେନ୍ତା କଦଳୀ ଚୋପା ପରିବା ଚୋପା ଓ ବଳକା ଖାଦ୍ୟକୁ ଗଛ ତଲେ ଦେଇ ଖତ ଭାବରେ ବ୍ୟବହାର କର୍ସୁଁ ସେଥିର୍ଲାଗି ଘରେ ବଗିଚା କର୍ବାର୍ଟା ବହୁତ ଶସ୍ତା